ହଁ ପ୍ରତ୍ୟେକ ଦିନ ସକାଳୁ ପାଞ୍ଚଟାରୁ ଉଠି ଆମ ଗାଁ ପଡ଼ିଆରେ ଯୋଗ ଅଭ୍ୟାସ

ବହୁତ ସୁନ୍ଦର ହେଉଛି ଯୋଗ କରୋ ଯୋଗ୍ ରହୋ ନିରୋଗ୍ ସମସ୍ତେ ଯୋଗ୍ କରିବାର କଥା ଯୋଗ୍ରେ ମୋର୍ ଆଧ୍ୟାତ୍ମିକ ମାନସିକ ସବୁ ଜିନିଷର ପରିବର୍ତ୍ତନ ଆଏସି ଯୋଗ୍ କର୍ବାର୍ ଦ୍ୱାରା ଆମର୍ ଶରୀର୍ର ସମସ୍ତ ଅଙ୍ଗ ଚଳପ୍ରଚଳ ହେଇକିରି ଆମ୍କେ ଯେନ୍ ଆଧ୍ୟାତ୍ମିକ୍ ଶକ୍ତି ଯେନ୍ଟା ଦେବାର୍ କଥା ସେଟା ଯୋଗାସି ଆରୁ ଯୋଗ୍ ସବୁଠାରୁ ମାନେ ଏତେ ଗୁଟେ ଇମ୍ପୋର୍ଟାଣ୍ଟ୍ ଜିନିଷ୍ ଆମର୍ ନିଜର୍ ଶରୀର୍କେ ଠିକ୍ ହିସାବ୍ରେ କେନ୍ତି କରି ସଞ୍ଚାଳନ୍ କର୍ବା ଆମେ ସମୟ ଦେଇକରି ଯୋଗ୍ କଲେ ଯୋଗ୍ର ଅନେକ ଫାଏଦା ଅଛେ କରୋ ଯୋଗ୍ ରହୋ ନିରୋଗ୍ ମାନେ ଆମେ ନିରୋଗ୍ ରହିବା ପାଇଁ ବି ଯୋଗ୍ କର୍ବାର୍ ଜରୁରୀ ଯୋଗ୍ର ଅନେକ୍ ଜିନିଷ ଅଛି ପ୍ରଣାୟାମ୍ ଏସବୁ ଜିନିଷ୍ ଯଦି ଆମେ ପ୍ରତ୍ୟେକ୍ ଦିନ ସମସ୍ତେ ଯଦି କର୍ମା ତା'ହେଲେ ନିହାତି ଆମେ ନିରୋଗ୍ ରହେମା ଆଉ ମୁଁ ସମସ୍ତେ ଯୁବପିଢ଼ୀକେ ବି ଅନୁରୋଧ୍ କର୍ବି ଯେ ସମସ୍ତେ ଯୋଗ୍ କର୍ବାର୍ କଥା ସମସ୍ତେ ସମୟ ଦେବାର୍ କଥା ଆଉ ସମସ୍ତେ ସକାଳୁ କମ୍ସେ କମ୍ ଗୋଟେ ଘଣ୍ଟା ତକ୍ ନିଜର୍ ଶରୀର୍ ପାଇଁ ନିଜର୍ ଦେହ ପାଇଁ ଯଦି ସମୟ ଦେବେ ଯୋଗ୍ କର୍ବେ ନିହାତି ସେମାନେ ଆତ୍ମସନ୍ତୋଷ୍ ଲାଭ୍ କରିିକରି ଉଜ୍ଜଳ ତାଙ୍କର୍ ଭବିଷ୍ୟତ୍ ଆଉ ସ୍ୱାସ୍ଥ୍ୟବାନ୍ ଚରିତ୍ରବାନ୍ ହେବାନ ସେମାନେ କେବେ ପଛଘୁଞ୍ଚା ନେଇଦିପାରନ୍ ତ ସେଥିର୍ଲାଗି ସମସ୍ତେ ଯୋଗ୍ କର୍ବାଟା ଜରୁରୀ ଯୋଗ୍ ହଉଚେ ବିଶ୍ୱର ସର୍ବପୁରାତନ ନିରୋଗ୍ ସଂସ୍ଥା ଯେନ୍ଟାକି ଆମେ କିଛି ନେଇ କରିକରି ଆମେ ସୁସ୍ଥ ରହିପାର୍ମା କିଛି ନାଇଁ ଖାଇକରି ଆମେ ସୁସ୍ଥ ରହିପାର୍ମା ଇସବୁ ଜିନିଷ୍ ହଉଛେ ଯୋଗ୍ର କଥା ତ ଯୋଗ୍ କର୍ବାଟା ଜରୁରୀ ଏ ଓ ତ ଆପଣ୍ମାନେ ସମସ୍ତେ ଯୋଗ୍ କର୍ବାର୍ ଲାଗି ମୁଇଁ ଅନୁରୋଧ କରୁଚେଁ